ଓଡ଼ିଆ ଭାଷାରତ ବିଭିନ୍ନ ପ୍ରକାର ଆକର୍ଷଣୀୟ ଶବ୍ଦ ଅଛି ସେଥିମଧ୍ୟରୁ ଆକର୍ଷଣୀୟ ଶବ୍ଦ ଗୁଡ଼ିକ ହେଲା ଅମୂଲ୍ୟ ବୈକୁଣ୍ଠ ପୁଷ୍ପ ସ୍ତୁତି ଖଣ୍ଡ ବାକ୍ୟ ହେଲା କର୍ତ୍ତା ଓ ସମାପିକା କ୍ରିୟା ଥିବା ସତ୍ତ୍ୱେ ଯଦି ବାକ୍ୟଟି ଅସମ୍ପୂର୍ଣ୍ଣ ମନେ ହୁଏ ତେବେ ତାହାକୁ ଖଣ୍ଡ ବାକ୍ୟ କୁହାଯାଏ ଖଣ୍ଡ ବାକ୍ୟକୁ ଦୁଇ ଭାଗରେ ବିଭକ୍ତ କରାଯାଇଛି ଗୋଟେ ହେଲା ପ୍ରଧାନ ଖଣ୍ଡ ବାକ୍ୟ ଆଉ ଗୋଟିଏ ହେଲା ଅପ୍ରଧାନ ଖଣ୍ଡ ବାକ୍ୟ ସେଥିମଧ୍ୟରୁ ଗୋଟିଏ ଉଦାହରଣ ହେଲା ସେମାନେ ଯେତେବେଳେ ଯାଉଥିଲେ ମୁଁ ସେଇଠି ବସିଥିଲି ଏହା ହିଁ ଖଣ୍ଡ ବାକ୍ୟର ଉଦାହରଣ